ହ୍ୟାଲୋ ସାଙ୍ଗ କ'ଣ ଖବର ମୁଁ ଅଲୋକ କହୁଛି ଜାଣିପାରିଲୁ ତ ନମ୍ବର ତ ସେଭ୍ ଥିବ ଆଉ ଗୋଟେ ଦୁଇ ତିନି ମାସ ତଳେ ତ କ୍ୟାମେରା କିଣିଥିଲି ନିକୋନ କ୍ୟାମେରା ପଡ଼ିଲା ହେଉଛି ଚାଳିଶ ପଇଁଚାଳିଶ ଭିତରେ ପଡ଼ିଲା ପ୍ରଥମେ ପ୍ରଥମେ ତ ଭଲ ଫୋଟୋ ଉଠିଲା ପୂରା ଡି ଏସ୍ ଏଲ୍ ଆର୍ ପୂରା କାଚ ମାର୍କା ପୁରା ଫୋଟୋ ଦୁଇ ତିନି ମାସ ଯାଏଁ ଭଲ ଫୋଟୋ ଉଠିଲା ତା'ପରେ ଆଉ ତିନି ମାସ ବେଳକୁ ପୁରା ନାଇକା କ୍ୟାମେରାଟା ପୁରା ଖରାପ ହେଇଗଲା ଆଉ କାଇଁକି ଚାଲୁନି ତା' ଦେହରେ ଯାଇକି ଦେଖେଇଲା ବେଳକୁ ଦୋକାନରେ ସେ ଭାଇ କହିଲେ ଖର୍ଚ୍ଚ ହେବ କୋଡ଼ିଏ ପଚିଶ ହଜାର କ'ଣ କରିବା ଚାଳିଶ ପଇଁଚାଳିଶ ହଜାର ଟଙ୍କା ଦେଇକି ଗୋଟେ କିଣିଲି କ୍ୟାମେରା ପୁଣି ସେଇଥିରେ ଆଉ ଯଦି କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ କରିବି ଏମିତି ତ ଲସ୍ ହେଲା ଆଉ କ'ଣ କରିବା ମନ ପୁରା ଭଲ ଲାଗୁନି ବୋଉ ସୋଦୁଛି ଇଏ କରୁଛି କାହିଁ ସେଇ କ୍ୟାମେରାଫ୍ୟାମେରା ଆଣୁଥିଲୁ ପଇସାପତ୍ର ଖାଲି ଲସ୍ କରୁଛୁ ଏମିତି ସେମିତି କରୁଛୁ କ'ଣ କରିବା ମୋ ମନ ବି ଭାରି ଖରାପ ଲାଗିଲା ଅଯଥା ସେ କ୍ୟାମେରାଟା ଆଣିଲି ପଇଁଚାଳିଶ ହଜାର ଟଙ୍କା ଦେଇକି ଆଣିଲି ପୁଣି ସେଇ କ୍ୟାମେରା ଭଲ ପଡ଼ିଲାନି ଯେ ତା' ପିଛା ପୁଣି ଏଇନା କୋଡ଼ିଏ ହଜାର କିଏ ଏଇନା ପୁଣି ଆଉ ଖର୍ଚ୍ଚ କରିବ ତା' ଦୋକାନରେ କ'ଣ କରିବା ଏମିତି ତ ମନ ଭଲ ଲାଗୁନି ଆଉ ତୁ ରଖ